ହଁ ଯିମା

ହଁ କାଲିକା କାଲି ବାହାରିଯିମୁ

ହଁ କେତେ ବଜେ ଯିମା କି ହଁ ଯିମା ସେ କାଲିକା ମଜା ଲାଗ୍ବା ତୁମେ କା'ଣା ଖାଏବ ହୁଁ ତୁମେ କା'ଣା ଖାଏବ

ମତେ ତ ହେନ୍ତାଟା ଭଲ୍ ନି ଲାଗେ

ମୁଇଁ ସୁଖା ପାରୁଟି ଖାଏବି

ଆଉ କା'ଣା କା'ଣା ଘିନ୍ମା ଆଉ କା'ଣା ଆଉ କା'ଣା କା'ଣା ଘିନ୍ମା ଆଉ କା'ଣା କା'ଣା ଖାଏମା କହ ହଁ ହଁ କାଲି ବାହାରିଛେ ଯେ ମୁଇଁ ଯେ କାଲିକା ମୁଇଁ ତ ଗୁପ୍ଚୁପ୍ ଖେଳ

ହଁ ଭଲ୍ ଲାଗ୍ବା ଯେ କାଲିକା ନୃତ୍ୟ କରିଗଲା ବେଲେ ଭଲ୍ ଲାଗ୍ବା

ହଁ ନୃତ୍ୟ କଲାବେଲେ ତ ବହୁତ୍ ଭଲ୍ ଲାଗ୍ବା ହୁଁ ହଁ ହଁ ହଁ ଆଉ କା'ଣା କା'ଣା ଘିନ୍ମା କହ

ଆଉ କା'ଣା କା'ଣା ଦୁଲି ବସ୍ଲ ହେନ ଥିଲେ

ହଁ ତୁମେ କ୍ରିମ୍ବାଲା ହଁ ମୁଇଁ ବି ଖେଲ୍ସି ମଜା କର୍ମା ହୁଁ କାଲି ବାହାରିଥିବ ସେ ଠିକ୍ ଅଛେ ରଖୁଛେଁ ହଁ ହଁ